ହଁ ଆମ ଦୁନିଆଁ ଏବେ ବହୁତ ବିକଶିତ କଲାଣି ବି ବହୁତୁ ପରିବର୍ତ୍ତନ ମଧ୍ୟ ହେଲାଣି ଯେମିତିକି ମାନେ ଆଗେ ହେଉଛି ଫୋନ୍ ନଥିଲା ଚିଠି ମାଧ୍ୟମରେ ସବୁ ଆମେ ଜାଣୁଥିଲେ କିନ୍ତୁ ଏଇନା କଣ ନା ଘରେ ଘରେ ମୋବାଇଲ ହୋଇଗଲାଣି ସବୁ କଥା ମାନେ ଦେଖି ପାରୁଛେ ବି କହି ପାରୁଛେ ସବୁ ହୋଇପାରୁଛି ତା'ପରେ ସେତେବେଳେ ଯେମତି ଆମେ ଯେଉଁ ଲଙ୍ଗଳ ଲୁହାରେ ଆମେ ଚାଷ କରୁଥିଲେ ଏବେ କଣ ଯାନ୍ତ୍ରିକ ଉପାୟରେ ଆମେ ଚାଷ କରୁଛେ ବହୁତ ଲାଭବାନ ହେଉଛେ ଆଉ ଏମତି ବିଭିନ୍ନ ପ୍ରକାର ସବୁ ପରିବର୍ତ୍ତନ ହେଇଛି ବିଭିନ୍ନ ପ୍ରକାର ବିକଶିତ ମଧ୍ୟ ହେଇଛି ଦୁନିଆଁରେ ଏହିପରି ପରିବର୍ତ୍ତନ ଆମ ବିକଶିତ ଦୁନିଆଁରେ ହୋଇଅଛି